ହ୍ୟାଲୋ ବିନାୟକ ଟ୍ରାଭେଲସ୍ରୁ କହୁଥିଲେ କିଏ ଗଗନ ବାବୁ କହୁଥିଲେ କି ଗଗନ ବାବୁ ମୁଁ ବିଧୁଭୂଷଣ ମହାନ୍ତି କହୁଥିଲି ବିଡ଼ାନାସୀରୁ ମୁଁ ଆଜି ଯିବାର ଥିଲା କଲିକତା ମୁଁ ସେଥିପାଇଁ କାଲିଠୁ ଆପଣଙ୍କ ଗାଡ଼ିକୁ କହିଥିଲି ଯେ ମୁଁ ସକାଳୁ ଆସିବେ ମୋର ନଅଟା ବେଳେ ଥିଲା ଟ୍ରେନ୍ କିନ୍ତୁ ସେ ସମୟ ଅନୁସାରେ ଆସିପାଇଲେନି ଏବଂ ତା' କାଲି ବି କହିଲେ ଯେ ଆପଣ ହଜାର ଟଙ୍କା ଆଗୁଆ ଦେଇଥାନ୍ତୁ ଯାହା ପଛରେ ହବ ହିସାବ କରିବା ଆଉ ବାକି ପଇସା ପଛରେ ଦେବେ ମୁଁ ସେଥିପାଇଁ ହଜାର ଟଙ୍କା ମଧ୍ୟ ଆପଣଙ୍କର ଅଫିସ୍ରେ ପଇଠ କରି କରି ଆସିଲି କିନ୍ତୁ ଆପଣ ଆସିପାଇଲେ ନାହିଁ ନଅଟା ସୁଦ୍ଧା ଯେଉଁଟା କି ବର୍ତ୍ତମାନ ମୁଁ ଟ୍ରେନ୍ଟି ପାଇଲିନି ଠିକ୍ ସମୟରେ ଯାଇବି ପାଇଲିନି ମୋର ଅରଜେଣ୍ଟ ମିଟିଙ୍ଗ ଥିଲା କ'ଣ କରାଯିବ ଆପଣ କହିଥିଲେ ଯେ ମୋତେ ଆଗୁଆ ପଇସା ଦିଅନ୍ତୁ ମୁଁ ଆଗୁଆ ମଧ୍ୟ ଆପଣଙ୍କୁ ହଜାର ଟଙ୍କା ଯାଇ କରି ଆପଣଙ୍କର ଯେଉଁ ଅଫିସ୍ ଅଛି ସେଠି ବି ପଇଠ କରି କରି ଆସିଲି କିନ୍ତୁ ମୋତେ ସମୟ ଅନୁସାରେ ଗାଡ଼ି ଆସି ପହଞ୍ଚି ପାଇଲା ନାହିଁ ଏଟା କାହାର ଭୁଲ୍ ନାହିଁ ମୋତେ କୁହନ୍ତୁ ଏଟା କାହାର ଭୁଲ ଏଟା ମୋ ତରଫରୁ ଭୁଲ୍ ନା ଆପଣଙ୍କ ତରଫରୁ ଭୁଲ୍ ମୋର ତ ନଅଟା ବେଳେ ଥିଲା ମୁଁ ତ ଯାଇପାରିଲିନି ମୁଁ ପ୍ରଥମରୁ କହିଛି ଯେ ମୋତେ ଗୋଟେ ଘଣ୍ଟା ପୂର୍ବରୁ ଆସିକିରି ମୋତେ ପହଞ୍ଚିବେ କାରଣ ସମୟ କଥା ଟ୍ରେନ୍ କଥା କିଛି କହିହବନି ଟାଇମ୍ ଅନୁସାରେ ନ ଗଲେ ବା ସମୟ ଅନୁସାରେ ନ ଗଲେ ପହଞ୍ଚି ପାରିବିନି କ'ଣ କରାଯିବା ମୁଁ ମୋ ପଇସା ବର୍ତ୍ତମାନ ମୋତେ ଫେରସ୍ତ କରନ୍ତୁ ଫେରସ୍ତ କେମିତି କରିବେନି ନାହିଁ ଆପଣ ଯେଉଁ କହୁଛନ୍ତି ଯେ ଆଉ କେଉଁ କାମରେ ସେଟାକୁ ଆଡ଼ଜଷ୍ଟ କରିବେ ମୋର ହେଇପାରିବନି ଆଜ୍ଞା ନା ବର୍ତ୍ତମାନ ମୋତେ ମୋ ପଇସା ଫେରାଇ ଦିଅନ୍ତୁ ଆପଣଙ୍କ ଟ୍ରାଭେଲସ୍କୁ ମୁଁ ଜାଣିଲି ସେ କିଭଳି ଭାବରେ ଲୋକମାନଙ୍କୁ ସେବା ଦେଉଛି କାହିଁ ଏମିତି କଲେ କେମିତି ହବ ଆପଣଙ୍କୁ ମୁଁ ମୁଁ କହିଥିଲି ସେ ଡ୍ରାଇଭର୍କୁ ବି ଆପଣ ପଚାରନ୍ତୁ ଆପଣଙ୍କର ଗାଡ଼ିର ଯିଏ ଡ୍ରାଇଭର୍ ତାକୁ ପଚାରନ୍ତୁ ତା' ନମ୍ବର ବି ଆପଣ ମୋତେ ପଠାଇଲେ ଆପଣଙ୍କ ନମ୍ବର ବି ଅଛି ନାହିଁ ଗଗନ ବାବୁ ଏଇଟା ଠିକ୍ ନୁହଁ ଏଇଟା ଆକ୍ଚୁଆଲି ଦେଖିବାକୁ ଗଲେ ଏଇଟା ଗୋଟେ ଠିକ୍ ସେବା ନୁହେଁ

ଆପଣ ମୋ ପଇସାଟା ଫେରାଇବେ ନା ଆଉ ନାହିଁ ମୋତେ ଆଜି ଫେରାନ୍ତୁ ମୁଁ ତ ଯାଇପାଇଲିନି ମୋର କ'ଣ ହେଲା ଲାଭ କ'ଣ ହେଲା ମୁଁ ତ ଅଫିସ୍ରେ ଠିକ୍ ସମୟରେ ଯାଇ କରି ପହଞ୍ଚି ପାଇଲି ନାହିଁ ନାହିଁ ମୋତେ ଆଜି ଫେରାନ୍ତୁ ମୁଁ ଅପେକ୍ଷା କରିଛି ଆଜି ମୋତେ ଫେରାନ୍ତୁ ଆଇଦର୍ ମୋତେ ଡ଼ାକନ୍ତୁ ଆଜ୍ଞା ରହିଲି